ଆମେ ତ ଟ୍ୟାପ୍ ପାଣି ପାଉଛୁ କିନ୍ତୁ ପାଣି ପରିଷ୍କାର ନାହିଁ ଟ୍ୟାପ୍ ପାଣି ଆମର ଆମ ଗାଁକୁ ମଧ୍ୟ ଟ୍ୟାପ୍ ପାଣି ଆସେ କିନ୍ତୁ ସେଇ ପାଣି ବହୁତ ଅପରିଷ୍କାର ଥାଏ ପାଣି ପରିଷ୍କାର ଆମେ ଯଦି ପାଣିକୁ ଅଧଘଣ୍ଟା ଟେ ଧରି ରଖିବା ତାହେଲେ ତା ତଳେ କଳା ମଣ୍ଡ ମଧ୍ୟ ବସିଯାଉଛି ଟ୍ୟାପ୍ ପାଣି ପାଉଛୁ କିନ୍ତୁ ସେ ପୁଣି ପରିଷ୍କାର ନୁହେଁ ଟ୍ୟାପ୍ ପାଣି ଯାହା ଆଉ କେତେକ ମାନେ ଆମର ଗ୍ରାମଟି ଗଡ଼ାଣିଆ ଟାଇପ୍ ରହିଛି ଯାହାଫଳରେ କି ଅଧା ଘରକୁ ପାଣି ଟ୍ୟାପ୍ ଯାଉଛି ଏବଂ ଅଧା ଘରେ ପାଣି ଯାଉନାହିଁ ଯାହାଫଳରେ କି ପାଣି ମଧ୍ୟ ଅପରିଷ୍କାର ରହୁଛି ଯାହାଫଳରେ ଟ୍ୟାପ୍ ପାଣି ଆମେ ଅଧିକାଂଶ ଲୋକ ପାଇପାରୁନା ଯେଉଁ ଯେଉଁ ଲୋକମାନେ ଟ୍ୟାପ୍ ପାଣି ପାଉଛନ୍ତି ସେ ପାଣି ମଧ୍ୟ ଅପରିଷ୍କାର ପାଣି ଆମେ ଯଦି ଆମେ ଯଦି ଟପ୍ ପାଣି ଆମେ ପାଇପାରିବୁ ତା'ହେଲେ ଆମେ ମଧ୍ୟ ପାଣି ପରିଷ୍କାର ରୂପେ ଆମେ ପାଇପାରିବୁ ଏବଂ ପାନୀୟ ଜଳ ମଧ୍ୟ ଅସୁବିଧା ହେବନି ପରିଷ୍କାର ପାଣି ପାଇବା ଦ୍ୱାରା ଆମର ମଧ୍ୟ ଜୀବନରେ କୌଣସି ରୋଗ ମଧ୍ୟ ହେବନି ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ଆମେ ପାଇପାରିବୁ ଯାହାଫଳରେ ପରିଷ୍କାର ପ୍ରାଣୀ ଆମେ ପିଇପାରିବୁ